ମୁଁ ଦଶରୁ ଦଶ ଲକ୍ଷ ମଧ୍ୟରେ ବହୁତ ଗୁଡ଼ିଏ ସଂଖ୍ୟା କହିପାରିବି କାରଣ ମୁଁ ପ୍ରାୟତଃ ଦ୍ୱିତୀୟ ତୃତୀୟ ଶ୍ରେଣୀରୁ ଗଣିତ ପଢ଼ିବା ଆରମ୍ଭ କରିଛି ଏବଂ ମାଧ୍ୟମିକ ପର୍ଯ୍ୟନ୍ତ ଗଣିତ ପଢ଼ିଛି ଦଶରୁ ଦଶଲକ୍ଷ ମଧ୍ୟରେ ବହୁତ ଗୁଡ଼ାଏ ସଂଖ୍ୟା ହୋଇଥାଏ ଯେଉଁ ସଂଖ୍ୟା ପ୍ରାୟତଃ ଦଶ ଲକ୍ଷ ସଂଖ୍ୟା ପର୍ଯ୍ୟନ୍ତ ବାହାରିଯିବ

ସେହି ସଂଖ୍ୟା ଗୁଡ଼ିକୁ କହିବା ବହୁତ ସହଜ ବିଶେଷତଃ ଦଶରୁ ଦଶ ଲକ୍ଷ ଭିତରେ ପାଞ୍ଚଟି ସଂଖ୍ୟା କହିବା ବହୁତ ସହଜ ଉଦାହରଣତଃ ମୁଁ ଗୁଡ଼ିଏ ସଂଖ୍ୟା କହୁଛି ଯେପରିକି ଦ ଦଶରୁ ଅନୁଭବ କରି ଦଶଲକ୍ଷ ମଧ୍ୟରେ ଶହେ ଶହେ ପଚାଶ ଶହେ ପଞ୍ଚସ୍ତରି ଦୁଇଶହ ତିନିଶହ ଚାରିଶହ ପାଞ୍ଚଶହ ଏପରି ଭାବରେ ବହୁତ ଗୁଡ଼ାଏ ସଂଖ୍ୟା କୁହାଯାଇପାରିବ ଆଉ ଦଶରୁ ଦଶ ଲକ୍ଷ ମଧ୍ୟରେ ବହୁତ ଗୁଡ଼ିଏ ସଂଖ୍ୟା ହୋଇଥାଏ